ହଁ ଆଜ୍ଞା ଆପଣ ବାଙ୍କାବାବୁ କହୁଥିଲେ ହଁ ହଁ ହଁ ହଁ ମୁଇଁ ମୁଇଁ ଏଇଟା ଜାଣିବାରର କେ ଚାହୁଁଛି ଯେ ଆମର ନୂଆପଡ଼ାର ଯୋଉ ବଜାର ଥିଲା ବଡ଼ବଜାର ସେ ବଡ଼ ବଜାରରେ ଗଲା ଥର ଯେମିତି ଡିମାଣ୍ଡ୍ ଥିଲା ଠିକା ଯେତିକି ଯିବାର କଥା ସେତିକି ନ ଯାଇ କମ୍ରେ ମାନେ ନେଇ ଥିଲେ ମିନିମମ୍ ପାଞ୍ଚ ଲକ୍ଷରେ ନେଇ ଥିଲେ ଆକ୍ଚୁଆଲି ଦଶ ଲକ୍ଷ ଯିବାର ଥିଲା ବୋଲେ ଆପଣ ଏଇ କଥା ଜାଣି ଜାଣିଛନ୍ତି ହଁ ଗଲା ଥର ଆକ୍ଚୁଆଲି ଦଶ ଲକ୍ଷ ଟଙ୍କା ଯିବାର ଥିଲା ପାଞ୍ଚ ଲକ୍ଷରେ ନେଇ ଯାଇଥିଲେ ସେଇଟା ଏବେ ଲୋନ୍ ଫୋନ୍ ହୋଇଥିଲା ସେଇଟା ମନା କରିକି ସେଇଟା ଆମେ ବି ଜାଣୁଛୁ କିନ୍ତୁ କିଏ ଆବାଜ୍ ଉଠେଇ ନା ପାରିବାର ଆପଣ କ'ଣ କହିବେ ବାବଦରେ ହଁ ବୋଲେ ମୁଁ ଭାବୁଛି ଯେ ଆମେ ସିନିୟର୍ ସିଟିଜନ୍ମାନେ ଏଥର ଆୱାର୍ନେସ୍ କର୍ତ୍ତା ସଂଘକୁ ମାନେ ଏକତା ହୋଇକରି ଏ ବାବଦରେ ମାନେ ଆୱାଜ୍ ଉଠାନ୍ତେ ବୋଲି ହଁ ହଁ ହଁ ଏଇଟା ଦ୍ୱାରା ଆମର ମାନେ ରାଜସ୍ୱ ବି ଠିକ୍ ହେବ ଦୁର୍ନୀତି ବି ନା ହୁଏ ମାନେ ଲୋକ ସଚେତନ ହେଲେ ବୋଲି ଜାଣିବା ନେ ଦୁର୍ନୀତି ଖୋର୍ ଲୋକମାନେ ଅଛନ୍ତି ସେମାନେ କିଏ ଦୁର୍ନୀତି ନା କରନ୍ତି ଏତିକି ମୋର ଆଶା ହେ ଠିକ୍ ଅଛି ଆଜ୍ଞା ଧନ୍ୟବାଦ